ମୁଁ ଗୋଟିଏ ଗାଈ ରଖିଛି ତାଙ୍କୁ ଘାସ କୁଣ୍ଡା ଦାନା ପେଜ ଓ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଖାଇବାକୁ ଦିଏ ଯେପରିକି ତାର ଦେହ ଭଲ ରହିବ କ୍ଷୀର ଆଦାୟ ପାଇଁ ବିଭିନ୍ନ ପ୍ରକାର ପ୍ରକାର ଭିଟାମିନ୍ ଖାଦ୍ୟ କୁକୁଡ଼ା ଆହାର ଭିଟାମିନ୍ ଭିଟାମିନ୍ ଔଷଧ ଖାଇବାକୁ ଖାଇବା ପାଇଁ ଦିଏ